ବିଜ୍ଞାପନ୍ ଯେନ୍ ଆମେ ଜାନୁଛୁଁ ବିଜ୍ଞାପନ୍ ଦେବାର୍ ଲାଗି ଯେନ୍ ଆମେ ଲୋକଙ୍କର୍ନୁ ଜଣେ ଯେନ୍ ଜାନୁଛୁଁ ଦେଖିକରି ଶୁନୁଛୁଁ ଆମେ ଟିଭି ମାଧ୍ୟମ୍ରେ ଜାନୁଛୁଁ ଇଣ୍ଟର୍ନେଟ୍ ମାଧ୍ୟମ୍ରେ ଜାନୁଛୁଁ ଗଲା ଯେ ମୋବାଇଲ୍ନୁ ୟୁଟ୍ୟୁବ୍ନୁ ଦେଖିକରି ଜାଣିପାରୁଛୁଁ ଆଉ ରେଡ଼ିଓନୁ ବି ଶୁଣିପାରୁଛୁଁ ଆମେ ଆରୁ ଇଣ୍ଟର୍ନେଟ୍ ଇଣ୍ଟର୍ନେଟ୍ ସାହାଯ୍ୟନୁ ଆମେ ସବୁ କିଛି ଜାଣିପାରୁଛୁଁ କମ୍ପ୍ୟୁଟର୍ କମ୍ପ୍ୟୁଟର ସାହାଯ୍ୟରେ ଆମେ ଜାଣିପାରୁ ଲ୍ୟାପଟପ୍ କମ୍ପ୍ୟୁଟର ଇ'ଟାମାନେ ଇ ସବୁ ଜିନିଷ୍ନୁ ଆମେ ବିଜ୍ଞାପନ୍ ବିଷୟଥି ଆମେ ସବୁ କିଛି ଜାଣିପାରୁଛୁଁ ଆରୁ ମୋବାଇଲ୍ଥି ମୋବାଇଲ୍ ନୁ ୟୁଟ୍ୟୁବ୍ ଦେଖିକରି ଫେସ୍ବୁକ୍ରେ ଦେଖିକରି ଆମେ ସବୁକିଛି ଆମେ ଜାନିପାରୁଛୁଁ ଗୁଗୁଲ୍ନୁ ସର୍ଚ୍ଚ କରିକରି ବି ଜାନିପାରୁଛୁଁ ଆରୁ ଟିଭି ନୁ ସମାଚାର୍ ଯେନ୍ ଦେଖୁଛୁଁ ବିଜ୍ଞାପନ୍ମାନେ ଯେନ୍ ଦେଖୁଛୁଁ ସେନୁନୁ ଜାନୁଛୁଁ ଲୋକଙ୍କୁ ଜଣା ଲୋକ୍ ଯେନ୍ କହୁଛନ୍ ତାଙ୍କର୍ନୁ ବି ଶୁନିକରି ପେପର୍ ନ୍ୟୁଜ୍ପେପର୍ ଯେନ୍ ବାହାରୁଛେ ସେଟା ବି ପଢ଼ିକରି ଆମେ ଜାଣିପାରୁଛୁଁ